ଆମ ଗାଁରେ ଯାତ୍ରା ହେଉଥିଲା ସେତେବେଳେ ଡ୍ରାମାରେ ମୁଁ ସାନ ଭାଇର ଭୂମିକା କରିଥିଲି ମୋର ଅଭିନୟ ଦେଖି ଦର୍ଶକ ମାନେ ସମସ୍ତେ ପ୍ରଶଂସା କରିଥିଲେ ଲୋକମାନେ ବି ଅଭିନୟ ଦେଖିବାକୁ ବ୍ୟାକୁଳ ହୋଇଯାଇଥିଲେ ସେଥିରେ ଭାଇ ଭାଉଜଙ୍କ ସହ ବହୁତ ମଜା ମସ୍ତି ଖୁସି କରୁ ଭାଉଜ ବହୁତ ସ୍ନେହ କରନ୍ତି ଭାଉଜ ଖୁସିରେ ମୋ ନାଁ ଦେଇଥିଲେ ବିଟୁ ତାଙ୍କୁ ବିଟୁ ଡାକ ଟା ମୋତେ ବହୁତ ଖୁସି ଲାଗେ